ଘର୍ ଗୁଟେ ଅଛେ ଯେତେବେଲେ ବଗିଚାଟା ନିହାତି ଦରକାର୍ କାଏଁ କରିକି କହିଲେ ଦେଖୁନ୍ ବଗିଚାଟା ଯଦି ଘରେ ଅଛେ ତ ଘରର୍ ସାଙ୍ଗେ ସାଙ୍ଗେ ପରିବେଶ ସାଙ୍ଗେ ସାଙ୍ଗ ବଗିଚା ବଗିଚାଟା ସମସ୍ତଙ୍କର୍ ସୌନ୍ଦର୍ଯ୍ୟ ବଢ଼େଇ ଦେସି ତା'ର୍ପରେ ବଗିଚାକେ ଆମେ ସେଇ ହିସାବରେ ବି ଯତ୍ନ ନେବାର୍ ଅଛେ ବଗିଚାରେ ଆମେ ନାନାଦି ପ୍ରକାର୍ ଫୁଲ୍ ଗଛ ହେଲା ତା'ପ୍ରେ ଫଲ୍ ଫଲ୍ ଗଛ୍ ହେଲା ଯେନ୍ତାକି କଦ୍ଲି ପଣସ୍ ଆମ୍ବ ନଡ଼ିଆ ପିଜୁଲି ବର୍କୋଲି ଅନେକ୍ ପ୍ରକାର୍ ଫଲ୍ ମୂଲ୍ ଗଛ୍ ଅଛେ ଯେନ୍ଟାକି ଆମେ ବଗିଚାରେ ଲଗାମା ତା'ର୍ ଯତ୍ନ ନେମା ତ ସେଇ ହିସାବରେ ଆମେ ସେନୁ ଫଲ୍ ବି କିଛି ପାଇପାର୍ମା ତା'ର୍ପରେ ଫୁଲ୍ ଗଛ୍ମାନେ ଯେତେବେଲେ ଫୁଲ ଫୁଟ୍ବାର୍ ତା'ର୍ ସିଜନ୍ରେ ଫୁଲ୍ ଫୁଟ୍ବାର୍ ଫୁଲ୍ ଗଛ୍ମାନ୍କେ ଯତ୍ନ ନେଲା ପରେ ତ ଘର୍ର ବି ସୌନ୍ଦର୍ଯ୍ୟ ବଢ଼ବା ପରିବେଶ୍ର ବି ସୌନ୍ଦର୍ଯ୍ୟ ବଢ଼୍ବା ପରିବେଶ୍

ସେ ଜାଗାରେ ଆମେ ଯାଇକିରି ଯେତେବେଲେ ସେ ବଗିଚାରେ ବୁଲାବୁଲି କର୍ମା ବସା ଉଠା କର୍ମା ତ ମନ୍ ବି ଶାନ୍ତି ଲାଗ୍ବା ପରିବେଶ୍ରେ ବି ଦେଖବାର୍ ଲାଗି ଗୁଟେ ସୌନ୍ଦର୍ଯ୍ୟ ବଢ଼ିଯିବା ଘରେ ବି ଆକର୍ଷଣ ବଢ଼ିଯିବା ତ ସେଇଥିର୍ ଲାଗି ଘରେ ଗୁଟେ ବଗିଚା ନିହାତି ଦରକାର୍ ଔଷଧୀୟ ଗଛ ବି ଅଛେ ସେ ଗଛ ଗୁଡ଼ିକ ବି ଆଣିକିରି ଲଗାଲେ ସେଥିରେ ବି ପରିବେଶ୍କେ ବି ଫାଇଦା ମିଲ୍ବା ତା'ର୍ପରେ ଦେଖୁନ୍ତ୍ ଆମେ ମୁଇଁ ବି ଘରେ ହେନ୍ତା ବଗିଚାରେ ସବୁ ମାନେ ସକାଲେ ହେଉ ସନ୍ଧ୍ୟାରେ ହେଉ ପାଣିଫାଣି ଗଛ ମାନ୍କେ ଦିଆଦୁଇ କର୍ସି ତା'ର୍ପରେ ଘରେ ବି ମୋର୍ ମାଆ ହେଲା ମୋର୍ ଭଉଣୀ ହେଲା ସମସ୍ତେ ସେ ଗଛ୍ ମାନ୍କେ ଟିକେ ଦେଖା ସବୁ ଦେଖାଦେଖି କରସନ୍ ପାଣିଫାଣି ଦେସନ୍ ସେଥିର୍ଲାଗି କିିରି ବଗିଚାଟା କର୍ବାର୍ ନିହାତି ଜରୁରୀ ବଗିଚାରେ କଲେ ତା'ର ଯତ୍ନ ନେଲେ ସେ ବଗିଚାରେ ଆମେ ବହୁତ୍ କିଛି ଫାଇଦା ପାଇପାର୍ମା ଫୁଲ୍ ବି ପାଇଲା ଫୁଲ୍ ବି ପାଇଲା ସେ ଫୁଲ୍କେ ଦେଖୁନ୍ ଆମେ ପୂଜାରେ ବି ଲଗେଇ ପାର୍ମା କେତେ ଆହୁରି ବହୁ ଅନେକ୍ ଜାଗାରେ ସେ ଫୁଲ୍ ବି କାମ୍ରେ ଆସୁଛେ ଯଦି ବଗିଚାଟା ଥିବା ଆମେ କାହିଁ କର କାହାର୍ ଘର୍କେ ଯିମା ଫୁଲ୍ ଲାଗି ନିଜେ ଯଦି ବଗିଚାଟା କର୍ମା ସେନୁ ବଗିଚାରୁ ଫୁଲ୍ ବି ପାଏଲା ଫୁଲ୍ ପୂଜାରେ ବି ଆସୁଛେ ଆହୁରି ସେଟା ଅନେକ ପ୍ରକାର୍ କାମ୍ରେ ଫୁଲ୍ ବି ଆସିପାରୁଛେ ତ ବଗିଚାଟା ଥିଲେ ସେଥିର୍ଲାଗି ବହୁତ୍ ସୁନ୍ଦର୍ ପରିବେଶ୍ ଲାଗି ବି ସୁନ୍ଦର୍ ଆଏ ଘରର୍ ଘରର୍ ଲାଗି ବି ସୁନ୍ଦର୍ ଆଏ ଦେଖବାର୍ ଲାଗି ବି ବହୁତ୍ ଆକର୍ଷଣ୍ ହେଇଯିସି ସେଥିର୍ଲାଗି ବଗିଚା ନିହାତି ଜରୁରୀ ଆଏ ବଗିଚାଟା ଆମେ ବି କରିଛୁ ଆପଣ୍ମାନେ ବି ସମସ୍ତେ କରୁନ୍ତ୍ ବଗିଚା ଘରେ ଅଛେ ମାନେ ଘରେ ଅଛେ ମାନେ ଘର୍ ପାଖେ ଗୁଟେ ବଗିଚାଟେ ସୁନିଶ୍ଚିତ୍ କରୁନ୍ ତା'ର୍ ବହୁତ୍ କିଛି ଉପକାରିତା ଅଛେ